ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁରେ କିଛି ଘରୋଇ ଉପଚାର ରହିଛି ଯଥା ପ୍ରଥମେ ଜଡ଼ା ତେଲକୁ ନେଇ ତା' ସହିତ କିଛି ବଣ ସେବତୀ ପତ୍ରକୁ ଛେଚି କଡ଼େଇରେ ଉଷୁମ କରି ଭଲ ଭାବରେ ଉଷୁମ ହେଲା ପରେ ନଖ ଉଷୁମ ଥିବା ସମୟରେ ତାକୁ ଆଣି ପିଠିରେ ମାଲିସ କରାଯାଏ ମାଲିସ କରିବା ଦ୍ୱାରା ସାତ ଆଠ ଦିନ ଭିତରେ ଏହି ପିଠିର ଯନ୍ତ୍ରଣା ଦୂରୀଭୂତ ହୋଇଥାଏ ଏହି ଏହା ହେଉଛି ଆମ ଗାଁର ଘରୋଇ ଉପଚାରର ଲୋକପ୍ରିୟ ଅଟେ